ଓଡ଼ିଶା ମଧ୍ୟରେ ଅନେକ ଗୁଡ଼ିଏ ସୀମା ରହିଛି ତ ମୁଁ ବରଗଡ଼ ସୀମା ମଧ୍ୟରେ ରୁହେ ତ ଆମ ଓଡ଼ିଶା ଆମ ଓଡ଼ିଶାଟା ବହୁତ ସୁନ୍ଦର ଏବଂ ଓଡ଼ିଶୀ ଭାଷା ବି ବା ଓଡ଼ିଆ ଭାଷା ଯେଉଁ ଆମେ କହୁଛୁ ଗୋଟିଏ ବହୁତ ମଧୁର୍ଯ୍ୟ ଭାଷା ଏବଂ ଓଡ଼ିଆ ଭାଷାକୁ ଏବେ ସରକାର ଅନେକ ପ୍ରାଧାନ୍ୟ ମଧ୍ୟ ଦେଇଛନ୍ତି ଏବଂ ଆଗରେ ସବୁ ରଖୁଛନ୍ତି ତ ଓଡ଼ିଆ ଭାଷାକୁ ଏପରି ଭାବରେ ଯଦି ରଖିଲେ ଆମେ ଓଡ଼ିଆ ଭାଷାକୁ ଆହୁରି ଅଗ୍ରଗତି କରିପାରିବା ବୋଲି ଆମେ ମନରେ ଭାବିପାରିବା ଏବଂ ସେହି ଆଶାକୁ ରଖି ଆମେ ସରକାରକୁ ଆହୁରି ନିବେଦନ କରିବା କଥା କି ସରକାର କିଭଲି ଓଡ଼ିଆ ଭାଷାକୁ ଅଧିକ ପ୍ରାଧାନ୍ୟ ଦେବେ ଏବଂ ମୁଁ ବରଗଡ଼ ଜୋନରେ ରହିଥାଏ ବା ବରଗଡ଼ ସୀମା ମଧ୍ୟରେ ରହିଥାଏ ତ ଆମ ବରଗଡ଼ ସୀମା ବା ବରଗଡ଼ ଏରିଆ ଯାହା ଅଛି ତାହା ବହୁତ ଭଲ ଏରିଆଟା ଏବଂ ଏହି ଏରିଆରେ ଗାଲିଗୋଲଜ ବେଶୀ ହୁଅନ୍ତିନି ବହୁତ ସୁନ୍ଦର ଭାବରେ ଲୋକମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇଥାନ୍ତି ଏବଂ ଏହିଭଳି ଏଭଳି ଭାବରେ ଲୋକମାନେ ଚଲିଥାନ୍ତି ବା ଜୀବନ ଧାରଣମାନକୁ ନିର୍ଭରଶୀଳ କରିଥାନ୍ତି ବା ଉନ୍ନତତମ କରିଥାନ୍ତି ଏବଂ ଓଡ଼ିଆ ବା ଓଡ଼ିଶା ମଧ୍ୟରେ ଥିବା ଲୋକମାନେ ଓଡ଼ିଶା ମଧ୍ୟରେ ଥିବା ଲୋକମାନେ ଯେଉଁ କଥାବାର୍ତ୍ତା ହୁଅନ୍ତି ପରସ୍ପର ମଧ୍ୟରେ ତାହା ବହୁତ ଭଲ ଭାବରେ କଥାବାର୍ତ୍ତା ହୋଇଥାନ୍ତି ଏବଂ ଭାଇ ଭାଇ ଯାହା ଅଛି ସବୁଙ୍କୁ ଭଲ ଭାବରେ ଗୁରୁଜନମାନଙ୍କୁ ବେଶୀ ଆଦର କରନ୍ତି ବା ସମ୍ମାନ ଦିଅନ୍ତି ଏବଂ ଛୋଟ ମାନଙ୍କୁ ବେଶି ଆଦର କରନ୍ତି ଏହିସବୁ ଜିନିଷ ଆମ